ଆମ ଅଞ୍ଚଳରେ ବହୁତ ମନୋରଞ୍ଜନ କାର୍ଯ୍ୟକଳାପ ଅଛି ଯେପରିକି ସପିଂ ମଲ୍ରେ ଅଛି ଆମର ଭି ଟୁ ମାକ୍ସ ବଜାର କୋଲକାତା ମେଟ୍ରୋ ବଜାର ସିଟି ଲାଇଫ ଏବଂ ବହୁତ ମଲ୍ ଅଛି ଏଠି ବି ବହୁତ ଜିନିଷ ବି ମିଳିଥାଏ ବହୁତ ଲୋକ ବି ସପିଂ ବି କରିଥାନ୍ତି ଏବଂ ବହୁତ ସିନେମା ହଲ୍ ଆମର ଦିଟା ଏଇ ସିନେମା ହଲ୍ ବି ଅଛି ଆମ ଯାଜପୁରରେ ଗୋଟିଏ ହେଉଛି ଜଗନ୍ନାଥ ହଲ୍ ଗୋଟିଏ ହେଉଛି ସରସ୍ୱତୀ ହଲ୍ ଏବଂ ବହୁତ ଫିଲ୍ମ ଯେତେବେଳେ ବି ପଡ଼ିଥାଏ ବହୁତ ଲୋକ ବି ଦେଖିବାକୁ ଯାଆନ୍ତି ଏବଂ ବହୁତ ବି ମନୋରଞ୍ଜନ କରିଥାନ୍ତି ପାର୍କ ଭିତରେ ଆମର ତ ଯାଜପୁର ଟାଉନରେ କୁସୁମା ପାର୍କ ଏବଂ ଅଶୋକଝର ବି ଥାଏ ଏବଂ ମାନେ ଛୋଟରୁ ବୁଢ଼ା ଯାଏଁ ସମସ୍ତେ କୁସୁମା ପାର୍କକୁ ବି ଯାଆନ୍ତି ବୁଲିବାକୁ ଏବଂ ପିକନିକ ସ୍ପଟ ପାଇଁ ଆମର ଅଶୋକଝର ବି ବହୁତ ଭଲ ଜାଗା ଏବଂ ସେଠି ବି ବୁଲାବୁଲି ବି ବହୁତ କରିଥାନ୍ତି